ଢେଙ୍କାନାଳ ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ଯେଉଁଠାରେକି ଲୋକମାନଙ୍କର ଚାଷ ହେଉଛି ପ୍ରଥମ ଜୀବିକା ସେମାନେ ଏଠାରେ ମୁଖ୍ୟତଃ ବାଦାମ ଚାଷ ମୁଗ ଚାଷ ଆଦି କରିଥାନ୍ତି ଏହା ଏକ ଏକ ନଦୀ ବୋହି ଯାଉଥିବାରୁ ନଦୀର କୂଳେ କୂଳେ ସେମାନେ ଚାଷ କରନ୍ତି ଆଉ ଯେଉଁମାନଙ୍କର ଜମି ନଥାଏ ନଦୀ କୂଳରେ ସେମାନେ ନଦୀର ଉପର ଭାଗରେ ଚାଷ କରିଥାନ୍ତି ଏହା ଏକ ଦୁଃଖଦାୟକ ଘଟଣା ଯେ ଏଠାରେ ଜଳସେଚନର ବ୍ୟବସ୍ଥା କିଛି ନାହିଁ ଯେଉଁମାନେକି ଇଚ୍ଛାଧାରୀ ଚାଷୀମାନେ ଯେଉଁମାନେକି ବାଦାମ ଚାଷ ମୁଗ ଚାଷ ଆଦି କରିବା ପାଇଁ ଭଲପାଆନ୍ତି କିନ୍ତୁ ସେମାନେ ଚାଷବାସ କରିପାରନ୍ତି ନାହିଁ କାରଣ ଏଠାରେ ଜଳ ସେଚନର ବ୍ୟବସ୍ଥା ନାହିଁ ଏହା ଫଳରେ ସେମାନେ ସେମାନଙ୍କର ଜୀବିକା ହରାଇ ବସିଛନ୍ତି ଏବଂ ସେମାନଙ୍କର ମୁଖ୍ୟତଃ ମୁଗ ଚାଷ ବାଦାମ ଚାଷ ଧାନ ଚାଷ ଆଦିରେ ବ୍ୟାଘାତ ସୃଷ୍ଟି ହୁଏ ସେମାନେ ଏକତ୍ରିତ ହୋଇ ଆମର ଏଠାରେ ଥିବା କୃଷି ଅଧିକାରୀଙ୍କୁ ଜଣାଇ ଆସିଛନ୍ତି ଯେ ଜଳସେଚନର ବ୍ୟବସ୍ଥା କିପରି ସୁଲଭ ମୂଲ୍ୟରେ ମିଳି ପାରିବ ତେଣୁ ଆମର କିଛି ଦିନ ହେବ ଏଠାକାର ଏକ ଜଳସେଚନର ପମ୍ପ୍ ବସିଆସିଛି ଏବଂ ସେହି ନଳକୂପ ମାଧ୍ୟମରେ ଜଳସେଚନ ହୋଇପାରୁଛି ଏହା ଏକ ଖୁସିଦାୟକ ଘଟଣା